ହଁ ମୁଁ କହିପାରିବି ଦଶ ଭିତରୁ ଦଶ ଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା ଗୋଟେ ଏଗାର ଆଉ ଗୋଟେ ହେଲା ଶହେ ଏଗାର ଦୁଇ ଶହ ଏଗାର ଏକ ହଜାର ଶହେ ଏଗାର ଦଶ ହଜାର ଶହେ ଏଗାର